ଦିନେ ମୁଁ ଆମ ରୋଷେଇ ଘରେ ମୁଁ ରୋଷେଇ କରୁଥିଲି ତ ରୋଷେଇରେ ନିଜେ ମୋତେ ନିଜେ ରୋଷେଇ କରିବାକୁ ବହୁତ ଭଲଲାଗେ କାରଣ ନିଜେ ରୋଷେଇ କରିକି ଖାଇବାକୁ ଦେବାକୁ ମୋତେ ବହୁତ ଭଲଲାଗେ ମୋତେ ସେଇଟା ଭଲ ବି ଲାଗୁଛି ନିଜେ ରୋଷେଇ କରିକି ଖାଇବାକୁ ସମସ୍ତଙ୍କି ଦେବାକୁ ମୋତେ ବହୁତ ଇଚ୍ଛା କାରଣ ନିଜେ ରୋଷେଇ କରିଥିବା ସମୟରେ ଯଦି ଆଉ କିଏ ଆସିକି ହାତ ହାତ ଦିଏ ତ ସେ ଖାଇବା ବି ମଧ୍ୟ ବେକାର ହେଇଥାଏ ତ ତେଣୁ ନିଜେ ରୋଷେଇ କରି ଖାଇବାକୁ ଦେବାକୁ ମୋତେ ବହୁତ ଭଲଲାଗେ ତ ଦିନର ଦିନକର କଥା ମୁଁ ଏମିତି ଭାତ ଡାଲି ତରକାରୀ ଖଟା ଖିରି ଏମିତି ସବୁ ବନେଇଥିବା ବେଳେ ତ ଥରେ ମୁଁ ଖିରି ଏମିତି ବସେଇଥିଲି ତ ଜଣେ ଆସି ସେଥି ସେଥିରେ ପାଣି ଦେ ଖିର ଦେ ଏପରି ସବୁ କହିକିରି ବହୁତ ବିରକ୍ତ କରିଦେଇଥିବାରୁ ସେଇ ଖିରିଟି ବି ମଧ୍ୟ ଖରାପ ହେଇଯାଇଥିଲା ହଁ ତ ସମସ୍ତେ ଖାଇବାକୁ ଦେଲା ପରେ ସମସ୍ତେ ମୋତେ କହିଲେ ଯେ ଏଇ ଖିରିଟି ଭଲ ହେଇନି କାରଣ ତାର ସ୍ୱାଦ ବି ଠିକ ନ ଥିଲା ତ ମୁଁ କହିଲି ମୋତେ ଏକୁଟିଆ ରୋଷେଇ କରିବାକୁ ଭଲ ଲାଗୁଥିଲା ତ ଯେହେତୁ ମା' ଆସିକିରି ପହଞ୍ଚି ମୋ କାମରେ ବିରକ୍ତ କରିଦେଇଥିବାରୁ ରୋଷେଇଟି ଖରାପ ହେଇଯାଇଥିଲା କାରଣ ଜଣେ ରୋଷେଇ କରୁଥିବା ସମୟରେ ଆଉ କିଏ ଯଦି ଆସିକି ଏଇଟା କରେ ସେଇଟା କରେ ଏପରି ଏପରି ସେପରି କଥା କଲେେ ସେ ରୋଷେଇ ବି ଖରାପ ହେଇଯାଇଥାଏ ତ ସେଇଥିପାଇଁ ସେଇଥିଲାଗି ମୋତେ ନିଜେ ରୋଷେଇ କରୁଥିବା ସମୟରେ ଆଉ କିଏ ଆସି ହାତ ବଟେଇଲେ ମୋତେ ବହୁତ ବିରକ୍ତ ଲାଗିଥାଏ ଖରାପ ବି ଲାଗିଥାଏ କାରଣ ଖରା ରୋଷେଇ ଖରାପ ହୋଇଯାଇଥାଏ ତ ସେଇଥିଲାଗି ମୋତେ ବହୁତ ଖରାପ ଲାଗୁଥିବାରୁ ମୁଁ ସେଥିପାଇଁ ନିଜ ରୋଷେଇ କରୁଥିବା ସମୟରେ ଆଉ କାହାକୁ ଆସିବାକୁ ବି ଦିଏନି ଏପରିକି କଥା କିନ୍ତୁ ମୋତେ ନିଜେ ରୋଷେଇ କରି ସମସ୍ତଙ୍କୁ ଖାଇବାକୁ ଦେଲେ ବହୁତ ଭଲ ଲାଗୁଛି କାରଣ ସେତିକିରେ ଯେତିକି ପ୍ରଶଂସା ମିଳୁଛି ଆଉ ଖାଲି ନିଜେ ରୋଷେଇ କରିବା ଖାଇବାକୁ ଦେଲେ ସମସ୍ତେ କହୁଛନ୍ତି ବହୁତ ବଢ଼ିଆ ହେଇଛି ନିଜେ ରୋଷେଇ କରି ଖାଇବାକୁ ଦେଉଛି ମୋତେ ବହୁତ ଭଲ ଲାଗୁଛି ଆଉ ଏପରି ସେପରି କହୁଛନ୍ତି ତ ତେଣୁକରି ମୋତେ ନିଜେ ରୋଷେଇ କରି ଖାଇବାକୁ ଦେବାକୁ ବହୁତ ଭଲ ଲାଗିଥାଏ ତେଣୁକରି ମୁଁ ନିଜେ ରୋଷେଇ କରି ଖାଇବାକୁ ଦେବାକୁ ବହୁତ ପ୍ରିୟ ବି ପାଇଥାଏ